ଆମ ରାଜ୍ୟରେ ବିଭିନ୍ନ ପ୍ରକାର ରାଜନୈତିକ ଦଳ ରହିଛି ସେଗୁଡ଼ିକ ମଧ୍ୟରୁ ମୁଖ୍ୟ ଦଳଗୁଡ଼ିକ ହେଲେ ଜାତୀୟ କଂଗ୍ରେସ ବିଜେପି ବିଜେଡ଼ି ତ ଜାତୀୟ କଂଗ୍ରେସ ଆମର ହେଉଛି ଜାତୀୟ ଦଳ ଯେଉଁ ଦଳର କି ପ୍ରଥମେ ନିର୍ମାଣ କରିଥିଲେ ମହାତ୍ମା ଗାନ୍ଧୀ ଆମ ଜାତିର ପିତା ମହାତ୍ମା ଗାନ୍ଧୀ ସେ ଦଳ ବିଭିନ୍ନ ବହୁତ ବର୍ଷ ଯାଏଁ ଆମ ଦେଶକୁ ସ୍ଵା ଦେଶରେ ଶାସନ କରିଥିଲେ ଏବଂ ତା'ପରେ ଆମର ଆସିଲା ବିଜେପି ବିଜେପିର ବିଜେପି ଦଳକୁ ତିଆରି କରିଥିଲେ ନିର୍ମାତା ହେଉଛନ୍ତି ବାଜପା ବାଜପାଙ୍କ ସେ ବି ବହୁତ ଦିନ ଯାଏଁ ପ୍ରଧାନମନ୍ତ୍ରୀ ରହିଲେ ଏବଂ ଦେଶକୁ ବି ମଧ୍ୟ ଶାସନ କରିଥିଲେ ତା'ପରେ ଆମର ଏବେ ମୁକ୍ ଅଛନ୍ତି ପ୍ରଧାନମନ୍ତ୍ରୀ ହେଉଛନ୍ତି ବିଜେପି ଦଳର ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି ତା'ପରେ ହେଉଛି ଆମ ଓଡ଼ିଶାର ମୁଖ୍ୟ ଦଳ ହେଲା ବିଜେଡ଼ି ଯେଉଁଥିରେ କି ଆମର ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଜେଡ଼ି ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏ ହେଉଛନ୍ତି ବିଜୁ ପଟ୍ଟନାୟକ ଆମ କଳିଙ୍ଗ ପୁତ୍ର ବିଜୁ ପଟ୍ଟନାୟକଙ୍କ ପୁଅ ବିଜୁ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ ସିଏ ଏବଂ ଆମ ଓଡ଼ିଶାର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ବିମାନ ଘାଟି ହେଉ କି ବିଭିନ୍ନ ପ୍ରକାର ସଂସ୍ଥାର ଉଦଘାଟନ କରିଛନ୍ତି ତାଙ୍କ ପରେ ପରେ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ଦଳରେ ପଚିଶ ବର୍ଷ ଶାସନ କଲେଣି ପଚିଶ ବର୍ଷରେ ଆମ ଦେଶର ବହୁତ ରାଜ୍ୟର ବହୁତ ପ୍ରକାର ଉନ୍ନତି କରିଛନ୍ତି ଯେପରିକି ମହିଳାମାନଙ୍କୁ ବିଭିନ୍ନ ପ୍ରକାର ଲୋ ଋଣ ଦେବା କି ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଋଣ ଦେବା ଏବଂ ଖାଦ୍ୟପେୟ ମାଗଣାରେ ଦେବା ବି ବିଭିନ୍ନ ପ୍ରକାର ହସ୍ପିଟାଲର ଉନ୍ନତି କରଣ ବିଦ୍ୟାଳୟର ଉନ୍ନତି କରଣ ଆମ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାର କାମ କରିଛନ୍ତି ଆମ ରାଜ୍ୟ ପାଇଁ ରାଜ୍ୟର ଉନ୍ନତି ପାଇଁ ବହୁତ ବହୁତ ବର୍ଷ ହେଲା ସେ ଶାସନ କରିଛନ୍ତି ଏବଂ ବହୁତ କିଛି କା କାର୍ଯ୍ୟ କରିଛନ୍ତି